ହ୍ୟାଲୋ ମୁଁ ଆସିଲି କାଲି ଆଉ ହଁ ହେଲେ ତ କେବେଠୁ ହେଲା ଆସୁନଥିଲ ହଁ ଜିରାଙ୍ଗ ଯିବା ଆଉ ପିଲାମାନେ ତମ ପିଲାମାନେ ଆମ ପିଲାମାନେ ସବୁ ମିଶିକି ଯିବା ଆଉ ଆଉ ଆଉ ଗାଡ଼ି କିଏ ବୁଝିବ ହଁ ପାଣି ଏଇଠି ପାଣି ଭଲ ଲାଗିବ ସେଠି ପାଣି ଭଲ ଲାଗିବ ନାଇଁ ଏଇଠି ପାଣି ନେବା କ'ଣ କରିବା କ'ଣ ଆଇଁଷ କରିବା ନା ନିରାମିଷ କରିବା ରୋଷେଇ କାହାର ନେବା ତମେ ହଁ

ହଁ ପିଲା ନେଲେ ସେଠି ଖେଳାବୁଲା କରିବେ

ହଁ ହଁ ସେ କେତେ ଟଙ୍କା ନେବ କ'ଣ

ହଁ ହଉ ବୁଲାବୁଲି କରିବା ହଁ ହଉ ମିଶିକିରି ସବୁ ଇଏ କରିବା ଆଉ ହଁ ହଉ ଗାଡ଼ି ବୁଝାବୁଝି ଆଁ ହଁ ଗାଡ଼ି ବୁଝାବୁଝି କରିବା ଆଉ ପିଲାମାନେଙ୍କୁ ଧରିକି ଯିବା ତମ ପିଲାମାନେେ ଆମ ପିଲାମାନେ ସବୁ ମିଶିକିରି ସେ ହଁ ହଁ ହଁ ଆଉ ଆଉ କ'ଣ କରିବା ହଁ ହଁ ହଁ ବୁଲାବୁଲି କରିବା କରି ଆସିବା ନାଇଁ

ହଁ ହଉ